ହଁ ହଁ ପୂଜା କୁହ ହଁ ଜିମା ଏବେ ଦୁଇ ଦିନ ପରେ ତ ମହା ଶିବରାତ୍ରି ଆସୁଛି ହଁ ହଁ ତ କାଇଁ ଥିରି ଜିମା ଆମେ ଆମର ତ ବାଇକ ନାଇଁନ କେନ୍ତି ଜିମା ଆମେ ହଁ ହଁ ତ ଭଗବାନଙ୍କ ଲାଗି ଆମେ ନଡ଼ିଆ ଧୂପକାଠି ସବୁ ତ ଧରିକି ଯିବାର ପଡ଼ବା ତ ହେଲେ କିଣି ଦେମା କେନ ମନ୍ଦିରକେ ଏଇଟା ଜିମା ହଁ ନାଇଁ ନାଇଁ ଆମେ ସୁରେଶ୍ୱରୀ ଜିମା ସେନେ ଭଗବାନଙ୍କୁ ପୂଜା କରିକିରି ଆମେ ଯେତିକି ଜଲ୍ଦି ସାରିଦେମା ସେତିକି ଘରକେ ଆସି ପାରମା ନାଇଁ ଆମେ ମନ୍ଦିର କି ଯେହେତୁ ଯାଉଛୁ ଆମେ ମନ୍ଦିରରେ ସବୁ ପୂଜା କରମା ନାଇଁ ତ ସେନେ ମହାଦୀପ ପୂଜା ସରି ସାରିଲା ପରେ ତେବେ ସେନେ ଆମେ ଖାଇଦେମା ମନ୍ଦିରରେ କାଇଁ ଆମେ ଉପବାସ ଅଛୁ ବାହାର ତ ଆମେ ଘିନି କାଇଁ ଖାଇବା ଆମେ ମନ୍ଦିର ଯେନ ମହାପୁରଙ୍କ ପ୍ରସାଦ ମିଳୁଥିବା ସେନେ ଆମେ ଖାଇଦେମା ହୁଁ ହଁ ହଁ ଆମେ ସେନେ ଆମ ସବୁ ପୂଜା ସାରମା ଶିବ ଭଗବାନଙ୍କ ସେନେ ମନ୍ଦିରରେ ହଁ ମୁଁ ବେଲ ପତର ତୁଲିଥିବି ତୁଇ ଫୁଲ ବି ତୁଲିଥିବୁ ମୁଁ ବେଲ ପତର ତୁଲଥିବି ଆଉ ଅରୁଆ ଚାଉଳ ବି ଘରୁ ଧରିଥିବି ହଁ କାଲି ଯାଇଥିଲି ବାପାଙ୍କର ସାଙ୍ଗେ ନ୍ୟୁ ଡ୍ରେସ୍ ଘିନିକିରି ଆସିଛେ ଏବେ ଯିବୁ କା ସାଙ୍ଗେ ଯିବୁ ତୋର ଲାଗି ତୋର ପସନ୍ଦର ଡ୍ରେସ୍ ଦୁକାନରେ ନାଇଁ ଥାଇ ସେଥିର ଲାଗି ନାଇଁ ଆନିଦେଲି ତୋ ଡ୍ରେସ୍ ତୋ ଡ୍ରେସ୍ ଥିଲା ଯେ ତତେ ପସନ୍ଦ ନାଇଁ ଲାଗିଥିଲା ସେଥିଲାଗି ମୁଁ ତତେ ତୋର ଲାଗି ଡ୍ରେସ୍ ନାଇଁ ଆନିଦେଲି ମୋର ଲାଗି ନ ମୁଇଁ ବାଉଁଶୁଣିକେ ଯାଇଥିଲି ବାଉଁଶୁଣି ବିଶ୍ୱଶ୍ରୀ ଦୁକାନକେ ଯାଇଥିଲି କସମ୍ସେ ବିଶ୍ୱଶ୍ରୀରେ ଏବେ ରଥଯାତ୍ରା ହେଇଥିଲା ଯେ ମାଲ ଆସିଥିଲା ତ ଏବେ ନୂଆ ମାଲ ନାଇଁ ଆସିବ ବୋଲି କହୁଛନ୍ ଏବେ ଶ୍ରାବଣ ମାସ ହେଲା ନ ତ ସରି ଯାଉଛେ ସେଥିର୍ଲାଗି ଭଲ ଡ୍ରେସ୍ ନାଇଁଥାଇ ମୁଇଁ ଡେଲି ୟୁଜ୍ କରି ଦେବାର ଲାଗି ସେଇ ଡ୍ରେସ୍ଟା ଧରିକି ପଲେଇ ଆସିଲି ଆର ମୋର ସାଙ୍ଗ ଲାଗି ମୁଇଁ ଡ୍ରେସ୍ ଆନବି ଭଲ ଡ୍ରେସ୍ ଧରିକିନା ଆସଲେ ମୋତେ ଭଲ ଲାଗବ ନା ନାଇଁ ନାଇଁ ଖାଇବା ଏବେ ଏଇଟା ଖାଇବାର ଲାଗି ଯାଉଥିଲି ହଁ ହଁ ତୁଇ ବି ରେଡ଼ି ହେଇଥିବୁ ହେଲା ହଁ ଏଥର ଶୀଘ୍ର ଜିମା ତୁଇ ବି ସକାଲୁ ଜଲ୍ଦି ଉଠିକରି ଗାଧବୁ ମୁଣ୍ଡ ସଫା କରବୁ ଆଉ ଫୁଲ ତୁଲିଥିବୁ ମୁଇଁ ବେଲ ପତ୍ର ତୁଲଥିବି ହେଲା ହଁ ହଁ ହଁ ହଁ ହଁ ବାପା ମାଆ ବି ସାଙ୍ଗରେ ଯିବେ ତୁଇ ତୁଇ କେନ୍ତା କରବୁ ତ ଆମେ ଟେମ୍ପୁ ଗୁଟେ ଭଡ଼ା କରିଦମା ଟେମ୍ପୁରେ ଜିମା ହଁ ତୁଇ ଜଲ୍ଦି ଉଠିବୁ ତୁଇ ଜଲ୍ଦି ଉଠି ନା ପାରସୁଁ ହଁ ହଁ ହଁ ଗଲାଥର କେତେ ଭୁକ ଲାଗିଥିଲା ତୋତେ ତ ପୂଜା ସରି ସାରିଲା ପରେ ଆମେ ମହାଦୀପ ହଁ ହଁ ସବୁ ତୁଲି ଦେଇଥିବି ହଁ ହଁ